କିଛି ବର୍ଷ ପୂର୍ବେ ମୁଁ ଗୋଟିଏ କମ୍ପାନୀରେ କାମ କରୁଥିଲି ସେ ଜାଗାରେ ଯେଉଁ ମୋର ଉପର ପଦବୀରେ ଜଣେ ଥିଲେ ତାଙ୍କର ସାଙ୍ଗେ ମୋତେ କାମଟା କରିବାକୁ ପଡ଼ିଲା ବାକି ସେ ଲୋକଙ୍କର ବ୍ୟବହାର ତାଙ୍କର କଥାବାର୍ତ୍ତା ଆଉ ତାଙ୍କର ମୋ ପ୍ରତି ଯେଉଁ ତାଙ୍କର ଡକାହକାଟା ମୋତେ ଟିକିଏ ବିଲକୁଲ ଭଲ ନାହିଁ ଲାଗେ କାହିଁ ଲାଗି ନା ସେ ଟିକିଏ ମଦୁଆ ଆଉ ପୁଡ଼ିଆ ଖଇନି ଏସବୁ ଖାଆନ୍ତି ଯାହାଫଳରେ ମୋତେ ଏହିସବୁ ଟିକିଏ ନାହିଁ ଭଲଲାଗେ ତ କ'ଣ କରିବି ଯେହେତୁ ସେ ମୋର ଉପର ପଦବୀରେ ଅଛନ୍ତି ତାଙ୍କର କଥା ମାନିକରି ମୋତେ ଭଲ ନାହିଁ ଲାଗିଲେବି ତାଙ୍କର ସାଙ୍ଗେ କାମ କରିବାକୁ ପଡ଼େ କିନ୍ତୁ ମୋତେ ବିଲକୁଲ ବି ଭଲ ନାହିଁ ଲାଗେ ତାଙ୍କର ସାଙ୍ଗରେ କିନ୍ତୁ ବହୁତ ସମୟ ପରେ ଏତେ ଅସୁବିଧାରେ ଥିଲା ପରେ ମୁଁ ଦିନେ ସାହସ ବାନ୍ଧିକି କହିଲି ଯେ ଆଜ୍ଞା ଆପଣ ଯେଉଁ କାମ କରୁଛନ୍ତି ଯେଉଁ ହିସାବରେ ଆପଣଙ୍କର ବ୍ୟବହାର ଆପଣ ଯେଉଁ ଖାଉଛନ୍ତି ଏହିସବୁ ଜିନିଷ ଭଲ ନୁହେଁ ସେ ଏସବୁ ଛାଡ଼ି ଦେଇକରି ଆପଣ ଭଲ ଜିନିଷ ଖାଆନ୍ତୁ ଆର୍ ମୋର ସାଙ୍ଗେ ମୋତେ ଟିକିଏ ନାହିଁ ଭଲ ଲାଗିବାର ଏମିତିକରି ବୋଲିକି ତାଙ୍କୁ ବହୁତ ସାହସ ବାନ୍ଧିକରି କହିଲାପରେ ସେ ଧୀରେ ଧୀରେ ବଦଳିଲେ ଯାହାଫଳରେ ମୋତେ ତାଙ୍କର ସାଙ୍ଗରେ ପୁଣି କାମ କରିବା ଲାଗି ମୋତେ ଭଲ ଲାଗିଲା